ଓଡ଼ିଆ ଭାଷା ଏକ ରାଷ୍ଟ୍ରୀୟ ଭାଷା ଆଟେ ଏହା ସମ୍ବିଧାନରେ ସ୍ଥାନ ପାଇ ସାରିଲାଣି ଓଡ଼ିଆ ଭାଷା ଆମ କଳା ସଂସ୍କୃତି ଓ ପରମ୍ପରାକୁ ପରମ୍ପରାକୁ ବଜାୟ ରଖିଛି ଏହି ଭାଷାରେ ମଧ୍ୟ ଅନେକ ଇତିହାସ ରହିଛି ଯାହାକି କେତେକ ଲେଖକ ଏହାକୁ ବର୍ଣ୍ଣନା କରି କରିଛନ୍ତି ମୁଁ ବି ଜଣେ ଓଡ଼ିଆ ଓଡ଼ିଆ ବାସି ହୋଇଥିବାରୁ ନିଜେ ଗର୍ବ ଅନୁଭବ କରୁଛି